ହ୍ୟାଲୋ ମୁଁ ମାନସ କହୁଛି କିଛି ଚାର୍ଜର୍ ଭଲ ବି ଅଛି କିଛି ଚାର୍ଜର୍ ଖରାପ ବି ଅଛି ଭଲ କ'ଣ ଆମେ ଅଧିକା ଟଙ୍କା ଦେଇ ତାକୁ କିଣୁଛୁ ଆସିଲା ବେଳକୁ ଇଏରେ ମୋର ସେଇଟା ଖରାପ ହିଁ ପଡ଼ୁଛି ତା ପିନ୍ କାମ କରୁନି ଆଉ ତାର ଛିଣ୍ଡା ଏ ଯେଉଁ ତାର ପିନ୍ ଟା କାମ କରୁନି ତାର ଛିଣ୍ଡା ଯେଉଁ କର୍ଡ଼୍ ଟା ସେଇଟା ଫ କଟି ଯାଉଛି ଦୁଇ ତିନି ଦିନ ପରେ କଟି ଯାଉଛି ମାସ ଦୁଇ ମାସେ ତିନି ମାସେ ପରେ ସିଏ କାଇଁ କଟି ଯାଉଛି ଆମେ ଲସ୍ ରେ ହିଁ ପଡ଼ୁଛୁ ଚାର୍ଜର୍ ବି କାମ ବି କରୁନି ଗୁଞ୍ଜିଲାବେଳକୁ କରେଣ୍ଟ୍ ବି ଉଠଉନି ଚାର୍ଜର୍ ପ୍ଲଗ୍ ପ୍ଲଗ୍ ବି ଇଏ ହଉନି ମାନେ ମୋବାଇଲ୍ ପିନ୍ କୁ ଛୋଟ ବଡ଼ ସାଇଜ୍ ହେଇଯାଉଛି ଗେଞ୍ଜିବାକୁ ଅସୁବିଧା ହିଁ ହଉଛି ଆଉ କ'ଣ ଚ କରେଣ୍ଟ୍ ଉଠଉନି କି ଆମର ପିନ୍ ପିନ୍ର ମଟର୍ ସେଗୁରା ହିଁ ପିନ୍ ରେ ଗେଞ୍ଜିଲା ବେଳକୁ ସିଏ କରେଣ୍ଟ୍ ଟା ଟିକେ ସ୍ଲୋ ରେ ମାନେ ମୋବାଇଲ୍ ଚାର୍ଜ୍ ସ୍ଲୋ ସ୍ଲୋ ବି ହଉଛି କରେଣ୍ଟ୍ ମଧ୍ୟ ଭଲସେ ଆସୁନି ଆଉ ଛିଣ୍ଡା ବି ପଡ଼ୁଛି ତା ପିନ୍ ତିନି ମାସ ଚାରି ମାସ ପରେ ସେ ଛିଣ୍ଡି ଯାଉଛି